ଓଡ଼ିଆ ଭାଷା ସବୁ ଲୋକଙ୍କୁ ବହୁତ ଭଲ ଲାଗେ ଓଡ଼ିଆ ଭାଷା ଓ ହିନ୍ଦୀ ଭାଷା କହୁଥିବା ଲୋକମାନଙ୍କୁ ଓଡ଼ିଆ ଭାଷା ବହୁତ ଶୁଣିବାକୁ ବହୁତ ଭଲ ଲାଗେ ଓଡ଼ିଆ ଭାଷା ଓ ହିନ୍ଦୀ ଭାଷା ମଧ୍ୟ ବହୁତ ଭଲ ଲାଗେ ଓଡ଼ିଆ ଭାଷା ସହିତ ହିନ୍ଦୀ ଭାଷା ଓ ବଙ୍ଗାଳୀ ଭାଷା ମିଶି ଶୁଣିବାକୁ ସହଜ ଲାଗେ ହିନ୍ଦୀ ହିନ୍ଦୀ ଲୋକମାନେ କହୁଥିବାରୁ ଓଡ଼ିଆ ଭାଷାକୁ ବି ମଧ୍ୟ ସେ ବହୁତ ସହଜରେ ବୁଝି ଯାଇପାରନ୍ତି